ମୋର ବାଇକ୍ର ଅନୁଭୂତି ଥିଲା ପଞ୍ଚୁକ ପୂର୍ଣ୍ଣିମା ଠିକ୍ ପଞ୍ଚୁକ ପୂର୍ଣ୍ଣିମା ଦିନ ପୁରା ଭୋର୍ ସକାଳେ ସାଢ଼େ ତିନିଟା ଚାରିଟା ପାଖାପାଖିରେ ମୁଁ ବାଇକ୍ ଯୋଗେ ବାଇକ୍ ଯୋଗେ ପାରାଦ୍ୱୀପ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କଲି ଯାହା ହଉ ବହୁତ ଖୁସିର କଥା ମୁଁ ଯାଇକି ସାଢ଼େ ଆଠ ସମୟରେ ସେଠି ପହଞ୍ଚିଲି ପହଞ୍ଚିଲା ବେଳକୁ ସବୁକିଛି ସଜବାଜ ସରିଯାଇଥିଲା ଆଉ ମୁଁ ସେଠାରେ ଯାହା ହଉ ବୋଇତ ବନ୍ଦାଣ ଦେଖିଲି ଦେଖି ଦୁଖା ସାରିଲି ସାରିକି ମୁଁ ଯାଇ ଘରକୁ ଫେରୁଥାଏ ଫେରିବା ସମୟରେ ବାଟରେ ମଧ୍ୟ ବହୁ ଦର୍ଶନୀୟ ଦେବାଦେବୀକୁ ଦର୍ଶନ କଲି ଦର୍ଶନ କରି ସାରି ମୁଁ ବହୁତ ସୁଖ ସ୍ୱଚ୍ଛନ୍ଦରେ ବୁଲି ବୁଲି ସାଢ଼େ ରାତି ସାଢ଼େ ଆଠ ସମୟରେ ମୁଁ ଘରକୁ ପହଞ୍ଚିଲି ମୋର ସେଇଟା ଜୀବନ କାଳ ମଧ୍ୟରେ ସବୁଠୁ ଭଲ ଅନୁଭୂତି ଥିଲା ସେ ଅନୁଭୂତି କହିଲେ ଅତ୍ୟୁକ୍ତି ହବ ନାହିଁ ଯେଉଁ ଯିବାର ଜୋସ୍ ଆସିବାର ଜୋସ୍ ମୋତେ ବହୁତ ପସନ୍ଦ ଥିଲା ଏବଂ ସେଇ କ୍ଷେତ୍ରରେ ମୋର ବାଇକ୍ର ଅନୁଭୂତି ବହୁତ ସ୍ମରଣୀୟ ଥିଲା ଯେତିକି ଦିନ ମୁଁ ବାଇକ୍ ଚଲେଇଛି ସେଇଟା ମୋର ମଧ୍ୟ ସ୍ମରଣୀୟ ବାଇକ୍ ଚଳନା ସେଇଥିରେ ମୁଁ ବହୁତ ଖୁସି ଥିଲି କାରଣ ନିଜେ ବାଇକ୍ ଚଲେଇ ଅଭ୍ୟାସଗତ ଥିଲା ବୋଲି ମୁଁ ସେତେ ଦୂରକୁ ଯାଇ ପୁଣି ଫେରି ଆସିଲି ବହୁତ ଭଲ କଥା ଯା ହଉ ମୋତେ ଏହି ଅନୁଭୂତି ଜୀବନକାଳ ଜୀବନ ସାରା ମନେ ରଖିଥିବ ଏଥିରେ ସନ୍ଦେହ ନାହିଁ